ଭାରତୀୟ ସମାଜରେ ଧର୍ମର ଭୂମିକା ସମସ୍ତଙ୍କ ପାଇଁ ସମାନ ସେଥିପାଇଁ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି କୁହାଯାଏ ମୁଁ ହିନ୍ଦୁଧର୍ମର ହୋଇଥିଲେ ବି ସବୁ ଧର୍ମକୁ ପସନ୍ଦ କରେ କୌଣସି ଧର୍ମପାଇଁ ମୋ ମନରେ ଘୃଣାଭାବ ନାହିଁ ବିବିଧତା ମଧ୍ୟରେ ଏକତା ବଜାୟୀ ରଖିବାପାଇଁ ଜଣେ ନାଗରିକ ଭାବରେ ଲୋକମାନଙ୍କ ମନରେ ସବୁ ଧର୍ମ ପାଇଁ ସହନଶୀଳତା ଆସିବା ନିହାତି ଦରକାର ଏବଂ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା ଉଚିତ୍